ମୋର ଲକ୍ଷ ଥିଲା କାହିଁକିନା ମୁଁ ଗୋଟିଏ ମାନେ ଆନ୍ତର୍ଜାତୀୟ ସ୍ତରରେ ମୁଁ ଗୋଟିଏ ଭଲ ଖେଳାଳି ହୋଇପାରିବି ଯେଉଁଟାକି ମୋର ଯେଉଁ ଇଚ୍ଛାଟା ଥିଲା ସେଇଥିରେ ସେଇଟା ମୋର ପୁରା ହୋଇ ପାରିନି କିନ୍ତୁ ମୋର ପୁରା ଚେଷ୍ଟା ରହିଛି ଯେ ମୁଁ କେମିତି ସେହି ସ୍ତରକୁ ପହଁଞ୍ଚିବି ତ ଆଗକୁ କେମିତି ସେଇ ଜାଗାକୁ ବଢିପାରିବି ସେଇଥିପାଇଁ ମୁଁ ଏବେ ଚେଷ୍ଟା ଚଲେଇଛି ସେଇଥିପାଇଁ କହିକି ବହୁତ ପରିଶ୍ରମ ମଧ୍ୟ କରୁଛି ସେଇଥିପାଇଁ ମୋତେ ଆମ ସାର୍ ଆଙ୍କେ ମଧ୍ୟ ବହୁତ ସାହାଯ୍ୟ ବି କରୁଛନ୍ତି